ହ୍ୟାଲୋ ନମସ୍କାର ସାର୍ ମୁଁ ଗାଧୁବାକତ୍ରାର ବ୍ରତିରଞ୍ଜନ କହୁଛି ସାର୍ ହଁ ସାର୍ ଠିକ୍ ଅଛି ମୁଁ କ'ଣ କହୁଥିଲି କି କାଲି ମୁଁ ମୋ ସାଙ୍ଗମାନଙ୍କ ସହିତ ଆସିକି ଗୋଟେ ଗ୍ୟାସ୍ ପାଇଁ ବୁକିଂ କରିଥିଲି ସାର୍ ମୋର ସନ୍ଦର୍ଭ ନମ୍ବର ଲେଖନ୍ତୁ ସାର୍ ମୋର ସନ୍ଦର୍ଭ ନମ୍ବର ହେଉଛିି ପାଞ୍ଚ ସାତ ତିନି ଛଅ ଏକ ଶୂନ ଶୂନ ଶୂନ ତିନି ଛଅ ଦୁଇ ପାଞ୍ଚ ହଁ ସାର୍ ହଁ ସାର୍ ଠିକ୍ ଅଛି ଏଇ ଗ୍ୟାସ୍ଟା ଯେଉଁ ମୁଁ କାଲି ଏଇଟାକୁ ବୁକିଂ କରିଥିଲି ସାର୍ ହଁ ଏଇ ଗ୍ୟାସ୍ଟାକୁ ମୋର ଦୟାକରି ରୋଧ କରିଦିଅନ୍ତୁ ସାର୍ କାରଣ ମୁଁ ଆଜି ମୋ ସାଙ୍ଗମାନଙ୍କ ସହିତ ମୁଁ ଟିକେ ବାହାରେ ବୁଲିବାକୁ ଯାଉଛି ସାର୍ ହଁ ସାର୍ ହଁ ହଷ୍ଟେଲରେ ରୋଷେଇବାସ ପାଇଁ କରିଥିଲି ସାର୍ ହଁ ତ ଏବେ ହଷ୍ଟେଲରେ ରହିବୁନି ତ ଆମେ ଯାଉଛୁ କାଲି ସକାଳେ ବାହାରିବୁ ତ ଏବେ ଆଉ ରୋଷେଇବାସ ତ ଏଇଠି କରିହେବନି ସାର୍ ତ ଆମେ ବାହାରେ ରହିବୁ ତେଣୁ ସେଇ ଗ୍ୟାସ୍ଟା ମୋର ରଧ୍ୟ କରିଦିଅନ୍ତୁ ସାର୍ ହଁ ସାର୍ ଠିକ୍ ଅଛି ସାର୍ ଓ ଟି ପି ଦରକାର ପଡ଼ିବ ଗେଇଟା ପାଇଁ ହଉ ସାର୍ ଆଜ୍ଞା ସାର୍ ମୋବାଇଲ୍ ନମ୍ବର ଲେଖନ୍ତୁ ସାର୍ ନଅ ପାଞ୍ଚ ପାଞ୍ଚ ଛଅ ଏକ ଶୂନ ଛଅ ଛଅ ନଅ ଚାରି ଆଜ୍ଞା ଠିକ୍ ଅଛି ସାର୍ ଓ ଟି ପି ପଠାନ୍ତୁ ମୁଁ ଦେଉଛି ସାର୍ ଲେଖନ୍ତୁ ସାର୍ ସାତ ପାଞ୍ଚ ଦୁଇ ଚାରି ଏକ ଛଅଶହ ଆଜ୍ଞା ସାର୍ ଠିକ୍ ଅଛି ସାର୍ ହଉ ସାର୍ ଧନ୍ୟବାଦ ଆପଣଙ୍କର ଏହି ଆଜ୍ଞା ହଁ ସାର୍ ଧନ୍ୟବାଦ ସାର୍ ହଁ ସାର୍ ଠିକ୍ ଅଛି